ଆପଣଙ୍କର ଯଦି ପ୍ରିୟ ପ୍ରକାର ଖାଦ୍ୟ କ'ଣ ଆପଣ ଆଉ ଯଦି କହିବାକୁ ପସନ୍ଦ କରନ୍ତି ତାହେଲେ ଆପଣ ତାହା ଯଦି କହିପାରିବେ ମୋର ପ୍ରିୟ ଖାଦ୍ୟ ଯେମିତିକି ଦହିବରା ସେମିତି ବିଭିନ୍ନ ଲୋକମାନଙ୍କର ବିଭିନ୍ନ ପ୍ରକାର ପ୍ରିୟ ଖାଦ୍ୟ ରହିଥାଇ ପାରେ ସେମାନଙ୍କ ବିଭିନ୍ନ ପ୍ରକାର ପ୍ରିୟ ଖାଦ୍ୟ ଥାଏ ଯାହାର ଯେମିତି ଦହିବରା କାହାର କେମିତି ଚିକେନ୍ ତରକାରୀ ଯାହାବି କିଛି ବି ହେଉ ଯେଉଁମାନଙ୍କର ମଧ୍ୟ ଏ ଖାଇବାଟା ପସନ୍ଦ ହୁଏ ସେମାନେ ନିଜ ଶୈଳିରେ ରାନ୍ଧିକି ଖାଆନ୍ତି କେଉଁମାନେ ବାହାରୁ କିଣିକି ଖାଆନ୍ତି କିମ୍ବା କିଛିବି ଜିନିଷ ଯାହାକି ଦୋକାନରେ ହିଁ ମିଳେ ଘରେ ଆପଣ ରାନ୍ଧିକି ଖାଇପାରିବେ ନାହିଁ ବିଭିନ୍ନ ପ୍ରକାର ରାଜ୍ୟ ବିଭିନ୍ନ ପ୍ରକାର ଜିଲ୍ଲାର ଅତ୍ୟଧିକ ମାତ୍ରାରେ ଅଛି ସେମାନଙ୍କର ପ୍ରସିଦ୍ଧ ଖାଦ୍ୟ ମଧ୍ୟ ଅଛି ସେଠାରେ ଆପଣ ଯେମିତିକି ଗଲେ ବାଲେଶ୍ୱର ଯିବେ ସେମାନଙ୍କର ସିଆଡ଼େ ଛେନାପୋଡ଼ ଯେମିତି ଅଛି ପ୍ରସିଦ୍ଧ କଟକ ଭୁବନେଶ୍ୱର ଯଦି ବି ସେମାନଙ୍କର ତ ଅଛି ଦହିବରା ଆଉ ଯଦି ଆପଣ ବାଲେଶ୍ୱର ସେପଟେ ଯିବେ ସେମାନଙ୍କର ଚିଙ୍ଗୁଡି ମାଂସ ବିଭିନ୍ନ ପ୍ରକାର ଜିଲ୍ଲା ବିଭିନ୍ନ ପ୍ରକାର ରାଜ୍ୟରେ ସେମାନଙ୍କର ପ୍ରସିଦ୍ଧ ଖାଦ୍ୟ ଅଛି ସେମାନଙ୍କର ପ୍ରସିଦ୍ଧ ଖାଇବା ପିଇବା ଚାଲିଚଳନ ସେମାନଙ୍କର ଅଛି ଆପଣ ଯଦି କହିବେ ଆପଣ ଯଦି କହିପାରିବେ ଯେ ବିଭିନ୍ନ ପ୍ରକାର ଖାଦ୍ୟ ବିଭିନ୍ନ ପ୍ରକାର ପନିପରିବା ଖାଇବା ପିଇବା ଯୋ ଅଲଗା ଅଲଗା ରାଜ୍ୟଙ୍କର ଅଲଗା ଅଲଗା ଜିଲ୍ଲାର ଅଲଗା ଅଲଗା ପଦାର୍ଥ ମଧ୍ୟ ଅଛି ଆପଣ ଯଦି ଯେଉଁ ଜିଲ୍ଲାକୁ ଯାଉଛନ୍ତି ଖାଉଛନ୍ତି ପିଉଛନ୍ତି ସେମାନଙ୍କର ପ୍ରସିଦ୍ଧ ଖାଦ୍ୟ ବି ଜାଣିବା ଆବଶ୍ୟକ ଅଟେ ସେମାନଙ୍କର ପ୍ରସିଦ୍ଧ ଖାଦ୍ୟ ଯଦି ଆପଣ ଜାଣିପାରିବେ ଖାଇପାରିବେ ତାହେଲେ ତାହା ବହୁତ ଭଲ କଥା ହେବ ଗୋଟେ ଗୋଟେ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଯେମିତିକି ଦହିବରା ଅଛି ଦହିବରା ଯଦି ଆପଣ କଟକ ଭୁବନେଶ୍ୱର ସାଇଟ୍ରେ ଯଦି ଯାଇକି ଖାଇବେ ସେଠାକାରେ ଆପଣଙ୍କୁ ହୁଏତ ଭଲ ଖାଇବା ମିଳିଯାଇପାରେ ସେମିତି ନୁହେଁ ଯେ ସବୁ ଜାଗା ରାଜ୍ୟରେ ତାହା ରାନ୍ଧିପାରିବେ ନାହିଁ କରିପାରିବେ ନାହିଁ କିନ୍ତୁ ଆପଣ ଯେତେବେଳେ ସେ ପଟେ ଠିକ୍ ଜାଗାକୁ ଯାଇକି ଆପଣ ଖାଆପିଆ କରନ୍ତି କି କିଛିବି କରନ୍ତି ତାହଲେ ସେଠାକର ଖାଇବା ଆପଣଙ୍କୁ ଠିକ୍ ଲାଗିଥାଇପାରେ ମୋର ଯେମିତିକି ପ୍ରିୟ ଖାଦ୍ୟ ଅଛି ଦହିବରା ମୁଁ ତାକୁ ମୁଖ୍ୟତଃ ମୁଁ ରେକମେଣ୍ଡ୍ କରିବି ଯେ କଟକ ସାଇଟ୍ରେ ଯଦି ଆପଣ ଯାଇକି ଖାଇବେ ତାହେଲେ ସେଇଟା ଯଦି ଭଲ ଥିବ ଯେମିତି ଆମେ କଟକ ଯାଉଛେ କଟକ ଗଲାପରେ ସେଇଠି ଗୋଟେ ଜିନିଷ ଦେଖିଲେ ଯେ ଆମର ଯେମିତି ଅଛି କଟକ ଦହିବରା ଫେମସ୍ ଅଛି ଦେଖିଲେ ଗୋଟେ ବାଟରେ ସେଠିରେ କେଉଁ ଗୋଟେ ଲୋକ ଯଦି ଆପଣ ପଚାରିବେ ଏଠିକାର ଫେମସ୍ କ'ଣ ସେମାନେ କହିବେ ଦହିବରା ସେମିତି ବିଭିନ୍ନ ପ୍ରକାର ଜିଲ୍ଲାରେ ସେମାନେ ଯଦି ପଚାରିବେ ଏଠିକାର ଫେମସ୍ କ'ଣ କେଉଁଠି କ'ଣ କହିବେ କେଉଁଠି ମୁଢ଼ି ମାଂସ କେଉଁଠି ଦହିବରା କହିବେ କେଉଁଠି ଛେନାପୋଡ଼ କହିବେ ଆପଣ ସେମାନଙ୍କୁ ପଚାରିବେ ଯେ ଏଠିର ଫେମସ୍ ହୋଟେଲ୍ କେଉଁଟା ଯେଉଁଠିକି ଏ ଜିନିଷଟା ମିଳୁଛି ସେମାନେ ଗୋଟେ ଦୋକାନ ଉପରେ କମେଣ୍ଟ୍ କରିବେ ଯେ ଏଇଟା ଗୋଟେ ଫେମସ୍ ଅଛି ଏଇଠି ଫେମସ୍ ଅଛି ଏଇଟା ଅଛି ତା' ଅଛି ତାହା ଦେଖିଲାପରେ ଆପଣ ଯଦି ସେ ହୋଟେଲ୍କୁ ଯାଇକି ଖାଇବେ ସେଠିକାର ଅନୁଭୂତି ଆପଣ ପ୍ରାପ୍ତ କରିପାରିବେ ଯେ ସେଇଠିକାର ଗୋଟେ ପ୍ରସିଦ୍ଧ ଖାଦ୍ୟ ଯେଉଁଠିକି ଏମିତି ହୋଟେଲ୍ଟାରେ ମିଳୁଛି ଏଟ୍ସେଟ୍ରା ଯାହାବି ହେଉ ତ ମୋର କହିବା କଥା ହେଉଛି ଏଇଆ ଯେ ଆପଣ ଯେତେବେଳେ ଗୋଟେ ଜିନିଷକୁ ଉପଭୋଗ କରିବାକୁ ଯାଉଛନ୍ତି କି ତାର ମାନେ ଟେଷ୍ଟ୍ କ'ଣ ତାର ଖାଇବା କ'ଣ କେଉଁଥିରେ କ'ଣ ଚାଲିଚଳନି କେମିତି ରୋଷେଇବାସ କରୁଛନ୍ତି ଯାହା ହେଉ ଜାଣିବା ବି ଦରକାର ଆପଣଙ୍କୁ ତାହେଲେ ଆପଣ ସେଇ ରାଜ୍ୟ କିମ୍ବା ସେ ଜିଲ୍ଲାକୁ ଯାଇକି ଆପଣ ତାକୁ କନସିଣ୍ଡର୍ କରିପାରିବେ ମୁଁ ଯଦି ରେକମେଣ୍ଡ୍ କରିବି ଯେଉଁ ଜିଲ୍ଲାରେ ଯାଇକି ଯେଉଁ ସାଇଟ୍ର ପ୍ରସିଦ୍ଧ ଖାଦ୍ୟ ଯଦି ଆପଣ ଖାଇବେ ତାହେଲେ ଆପଣଙ୍କୁ ଜାଣିପାରିବେ ଯେ ଏଇଠାର ଖାଦ୍ୟ ଏଇଆ ଅଛି ଏଇଥିରୁ ଖାଦ୍ୟ ସେଇଆ ଅଛି ଆପଣ ତା'ର ଉପଭୋଗ କରିପାରିବେ ବା ଅନୁଭୂତି କରିପାରିବେ ଏତିକି କହିବି ଥାଙ୍କ୍ ୟୁ